ହଁ ଆମେ ଗାଈ ପାଳନ ପାଲନ କରୁ ଆମେ ଗାଈ ନାମ କରନ ବି କର୍ସୁଁ ଆମେ ଗାଈ ନାଁ ଗୌରୀ ରଖିଛୁ ଆମେ ଗାଈ କେ ବହୁତ ଯତ୍ନ କର୍ସୁଁ ଆମେ ଗାଈ କେ ସଫା ସୁତୁରା କରି ରଖ୍ସୁଁ ତାକେ ଦାନା ଦେସୁଁ ଥିର ଦେସୁଁ ଘାସ ଦେସୁଁ ଆମେ ଘରେ ରଖ୍ସୁଁ ତାକେ ସକାଲେ ନେଇ କରି ଚରାସୁଁ ସକାଲେ ଚରାସୁଁ ବାର ବାଜେ ଆନ୍ଲେ ଥିର ଦେସୁଁ ଥିର୍ରେ ନୁନ ଦେସୁଁ ପିଆଜ ନୁନ୍ ଲଟା ତାର ବାଦ ଫିର୍ ବେଲୁ ବେଲେ ଚରାସୁ ତାକେ ଆନି କରି ଥିର ଦେସୁଁ ଫିର ଲଟା ଦେସୁ ତାର ଗୁହାଲେ ଲଟା ଘାସ ଥୁଇ ଦେସୁଁ ମାନେ ତାର୍ ଗୁହାଲ୍ ବି ସଫା ସୁତୁରା ରଖ୍ସୁଁ ତାକେ ଫ୍ୟାନ୍ ବି ଲଗା ହେଇଛେ ଆମେ ଗାଈନୁ ସବୁ କିଛି ପାଇ ପାର୍ସୁଁ କ୍ଷୀର ପାଇଁ ପାର୍ସୁଁ କ୍ଷୀର ପାଇଁ ପାର୍ସୁଁ ତା ନୁ ଘି ଦହି ସବୁ ପାଇଁ ପାର୍ସୁଁ ଆମେ ତାକେ ବହୁତ୍ ଯତ୍ନରେ ତାକେ ପାଲିତ କରୁଁ ଆମେ ପାଲନ କରୁ ଆମେ ଗାଈକେ ବହୁତ ଭଲ ପାଏବାର ଦଉଁ ତାର ନାଁ ଧରି କରି ଡାକ୍ଲେ ବି ସିଏ ଶୁନ୍ସି ମାନେ ଆମ୍କୁ ବହୁତ ସ୍ନେହ ସେ ଗାଈ ସାଙ୍ଗେ ବହୁତ ସ୍ନେହ ଭାବ୍ ଥିସି